ଆମ ଦୋକାନରେ ସବୁ ପ୍ରକାରର ଜିନିଷ ମିଳେ ଚିକେନ ପକୋଡା ଚିକେନ ସବୁ କିଛି

ଚିକେନ ପକୋଡ଼ା ଚିକେନ ତନ୍ଦୁରି ଚିକେନ ଚିକେନ କରୀ ଆଉ ସାଧା ତରକାରି ବି ଅଛି ସବୁ ଆଉ ଆପଣଙ୍କର କେଉଁଟା ଦରକାର ଭେଜ୍ ନା ନନ୍ ଭେଜ୍ ପନୀର ମିଳୁଛି ମିକ୍ସଚର୍ ମିଳୁଛି ଖଟା ଆଉ ଡାଲି ମଞ୍ଚୁରିଆନ୍ ସବୁ ଚାଟ୍ ଆପଣଙ୍କର କ'ଣ କ'ଣ ଦରକାର ସେଇଟା କୁହନ୍ତୁ ଭେଜ୍ ଶହେ ତିରିଶ ଆସୁଛି ହଁ ହୋଟେଲ ଖୋଲୁଛି ଦଶଟା ବେଳେ ଭେଜ୍ ପ୍ଲେଟ୍ଟା ଭେଜ୍ର ପ୍ଲେଟ୍ଟା ପୂରା ଆସିବ ଶହେ ଅଶି ଟଙ୍କା ହଁ ସବୁବେଳେ ଆଭେଲେବେଲ ରହୁଛି ଦଶଟା ବେଳେ ଖୋଲା ହେଉଛି ରାତି ନଅଟା ପରେ ବନ୍ଦ ହେଉଛି କୋରାପୁଟରେ ସିମିଳୀ ଦୁଣ୍ଡା

ଶହେ ପଚାଶ

ସେଇଟା ଫେମସ୍ ହୁଏ ତ ସେଇଥିପାଇଁ ହଁ ଆପଣ ଯାହା ଖୋଜିବେ ଚାଇନୀଜ୍ ଯାହା ବି ଖୋଜିବେ ସବୁ ମିଳିବ ହଁ ସବୁ ଅଛି ହଁ ସବୁର ସୁବିଧା ଅଛି ଆପଣ କେବେ ଆସିବେ ଅର୍ଡରର ଅଧ ଘଣ୍ଟେ ପରେ ବିଲ୍ ଦିଆ ହେଉଛି ହୋଟେଲ ୱିଥ୍ ରେଷ୍ଟୁରାଣ୍ଟ ହଁ ସବୁ ଓଡ଼ିଆ ଘରର ସବୁ ଖାଦ୍ୟ ମିଳୁଛି ହଁ ସବୁ ସବୁ ସୁବିଧା ଅଛି ଆପଣ କେବେ ଆସିବେ ସେଇଟା କୁହନ୍ତୁ ଆପଣ ଆସନ୍ତୁ ଆମ ହୋଟେଲରେ ସବୁ ସୁବିଧା ଅଛି ଆପଣ ଯେମିତି ଖୋଜିବେ ସେମିତି ସୁବିଧା ଆପଣଙ୍କୁ ଦିଆଯିବ ହଁ ସବୁ କିଛି ସବୁ କିଛି ହଁ ସବୁର ସୁବିଧା ମିଳୁଛି ଆପଣ ଯେତେବେଳେ ଆସିବେ ଆପଣଙ୍କୁ ଠିକ୍ ଭାବରେ ଦିଆଯିବ